ଆଉ କ'ଣ ଭାଇ ଗାଡ଼ି ବୁଝିଲ ନା ମୁଁ ଏଠି ଗାଡ଼ି ଠିକ୍ କରିଥିଲି ଗାଡ଼ି ଠିକ୍ କରିଥିଲି ଏଠି କହୁଛି ସାତ ଆଠ ହଜାର ଟଙ୍କା କହୁଛି ଏଇଠୁ ଆମ ଘରକୁ ଯିବା ତମର ହେଠି କେତେ ଟଙ୍କା ପଡ଼ିବ ତମର ହେଠି କେତେ ଟଙ୍କା ପଡ଼ିବ ବୁଝିଲନି ବୋଲେରୋ ନା ମ ବୁଝ ଟିକେ କମ୍ ପଇସାରେ ମିଳିଯିବ ଦେବା ଆମର ଏଠି ସେଇ ଛଅ ସାତ ହଜାର କହୁଛନ୍ତି ତମେ ଟିକେ କମ୍ ରେଟ୍ କର ତମ ଫାମିଲି ମୋ ସ୍ତ୍ରୀ ଯିବ ମୋ ସ୍ତ୍ରୀ ଛୁଆ ଯିବେ ବାପା ମାଆ ଯିବେ ତମର କେତେ ଜଣ ଯିବେ ହଁ ଟିକେ କମ୍ ବୁଝାବୁଝି କର ଯିବା କେଉଁ ଦିନ ମଙ୍ଗଳବାର ବୁଧବାର ଆଡ଼କୁ ଯିବା ତାରିଣୀ ଦର୍ଶନ ଏକା ଥରକେ ହେଇଯିବ ତାରିଣୀ ଦର୍ଶନ ଏକାଥରେ ହେଇଯିବ ଆଉ ହଁ ଆଇଁଷ ତ ହେବନି ସାଦା କରି ଦେବା ସାଦା କରି ଦେବା ଆଉ ଲଗେଜ୍ ଯଦି ତମେ ଆଉ ଗୋଟେ ଟ୍ରଲି କରି ଦେବା ଆଉ ଗୋଟେ ଅଟୋ କରି ଦେବା ଜିନିଷ ପତ୍ର ନେବା ପାଇଁ ଗ୍ୟାସ୍ ଫ୍ୟାସ ନେବା ପାଇଁ ଆଉ ଯାହା ପଡ଼ିବ ଖର୍ଚ୍ଚ କରିବା ଆଉ ବସିକି ଦେଖିବା ଆଉ

ହଁ ଆଉ ନେଇଯିବା ବୋଲେରୋ ପ୍ଲସ୍ ଟେ ନେଇଯିବା ସାତ ଆଠ ଜଣ ତମର ପାଞ୍ଚ ଛଅ ଜଣ ଆମର ପାଞ୍ଚ ଛଅ ଜଣ ଜାଗା ହେବନି ହେଇଯିବ ପାଞ୍ଚ ଛଅ ଜଣ ଭିତରେ ଦେଖିବା ଭୋଜି କରିବା ନା ରୋଷେଇଆ ନେବା

ହଉ ଦୁଇ ଜଣ ଯିବା ମାନେ ତାଙ୍କୁ ଯାହା ଦୁଇଟା ଗାଡ଼ି ନେବା ଗୋଟେ କାମ କରିବା ନେଇଯିବା ଛୋଟ ଅଟୋଟେ ସେଇ ରୋଷେଇଆ ସେଥିରେ ଛାଡ଼ି ଦେବା ଆମେ ବୁଲିବୁଲା ଗଲେ ଆସିଲା ବେଳକୁ ଜଗନ୍ନାଥ ପୁରୀ ତାରିଣୀ ଦର୍ଶନ କରିକି ପଳେଇ ଆସିବା ଗଲାବେଳକୁ ଦର୍ଶନ କରିଦେବା ଆସିଲା ବେଳକୁ ଦର୍ଶନ କରି ସାଧା କରି ଦେବା ପନିର କରି ଦେବା ଗୋଟେ ମିକ୍ସଚର ପାଏସ୍ ଖଟା ଜିରା ରାଇସ୍ କରି ଦେବା

ହଁ ଗ୍ୟାସ୍ ନେଲେ ଗାଡ଼ି ତ ଯିବ ଅଟୋ ଯିବ ଗ୍ୟାସ୍ ନେଇକି ଯିବା ଆମେ କେମିତି ସେଇ ଦିନ ଯିବା ମଙ୍ଗଳ ବାର ଦିନ ଯିବା ହୋଉ ରହୁଛି ରହୁଛି ଟିକେ କନଫର୍ମ୍ କେଉଁଠି ଠିକ୍ ହେଲା ଯଦି ଗାଡ଼ି ଭଡ଼ା କହିବ ଜଣାଇବା ହଉ ରହୁଛି ଭାଇ